ମୁଁ ଗୋଟିଏ ରନିଂ ସ୍ୱିଚ୍ କିଣିଥିଲି ତାହା ଗୋଟେ ସପ୍ତାହ ବ୍ୟବହାର କରିବା ପରେ ତାର ଅଠା ଗୁଡ଼ିକ ଧିରେ ଧିରେ ଛାଡ଼ିବାକୁ ଲାଗିଲା ଏବଂ ରଙ୍ଗ ଗୁଡ଼ିକ ମଧ୍ୟ ଧିରେ ଧିରେ ଉଡ଼ିବାକୁ ଲାଗିଲା ଏବଂ ତାହା ଅଧିକ ଦାମ୍ ହେବାରେ ହେବାରୁ ମୋତେ ବହୁତ ଖରାପ ଲାଗିଲା ତେଣୁ ଏହାର ବ୍ୟବହାର କମ୍ କରିବା ପାଇଁ ମୁଁ ନିଷ୍ପତ୍ତି ନେଲି